ମୁଁ ମାଲକାନଗିରି ଜିଲ୍ଲାରେ ଯାଇଥିଲି ଯାହାକି ଓଡ଼ିଶାର ମାଲକାନଗିରି ଜିଲ୍ଲା ଓଡ଼ିଶାରେ ଅବସ୍ଥିତ ମାଲକାନଗିରି ଜିଲ୍ଲାରେ ଯିବାବେଳେ ଯେତେବେଳେ ମୁଁ ଗୋଟିଏ ବର୍ଷ ଆଗରୁ ଯାଉଥିଲି ସେତେବେଳେ ରାସ୍ତା ବହୁତ ବହୁତ ଖରାପ ଥିଲା ଯଦି ଟିକେ ବର୍ଷା ହଉଥିଲା ରାସ୍ତାରେ ଯିବା ଯିବା ପାଇଁ କଷ୍ଟ ହେଇ ଯାଉଥିଲା ଏବେ ଆଜିକାଲି ମାଲକାନଗିରି ଜିଲ୍ଲାରେ ଉଡ଼ାଜାହାଜ ପାଇଁ ଏୟାରପୋର୍ଟ ବନା ହେେଇଛିି ହାଇୱେ ହେଇଛି ଏବେ ରାସ୍ତା ବହୁତ ବହୁତ ଭଲ ହେଇଯାଇଛି ମୁଁ ଯାଇଥିଲି ଗଲାପରେ ବହୁତ ମୋତେ ବହୁତ ଭଲ ଲାଗିଲା କି ଏଇଠାର ସରକାର କିମ୍ବା ଏଇଠାର ଜିଲ୍ଲାର ଏତେ ଡେଭଲପ୍ ହେଇଛି କି ରାସ୍ତା ଏତେ ସୁନ୍ଦର ହେଇଛି କି ଏମିତି ଲାଗୁଥିଲା କି ମୁଁ ଏଇଠି ବହୁତ ବହୁତ ଦିନ ପରେ ବୁଲିବା ପାଇଁ ଆସିବି ଏମିତି ଲାଗୁଥିଲା ଯେ ମୋର ଏଠାରୁ ଯିବା ପାଇଁ ଏକା ଇଚ୍ଛା ହଉନଥିଲା ଏ ଏରା ରାସ୍ତା ଏତେ ଭଲ ହେଇଥିଲା ମୋତେ ବାଇକ୍ ଚଲେଇବା ପାଇଁ ବହୁତ ଭଲ ଲାଗୁଥିଲା ଯେତେବେଳେ ମୁଁ ଗୋଟେ ବର୍ଷ ଆଗରେ ଆସିଥିଲି ଏଠାର ରାସ୍ତା ଏତେ ଖରାପ ଥିଲା ଆଉ ଯେତେବେଲେ ମୁଁ ଏବେ ଆସିଲି ସେତେବେଳେ ଦେଖିଲି ରାସ୍ତା ବହୁତ ବହୁତ ଭଲ ହେଇଯାଇଛିି ଏଠାର ସରକାରର ବହୁତ ବ୍ୟବସ୍ଥା ଭଲ ଅଛି ଏଠାର ଜିଲ୍ଲାର ବ୍ୟବସ୍ଥା ଭଲ ଅଛି ସେଥିପାଇଁ ମୋତେ ବହୁତ ଭଲ ଲାଗିଲା କି ଏଠାରେ ସରକାର ବହୁତ ଡେଭଲପ୍ କରିଛନ୍ତି ହାଇୱେ ପାଇଁ ରାସ୍ତା ବନା ହେଇଛି